ମୁଁ ମୋ ବଗିଚା ପାଇଁ ବିଭିନ୍ନ ଉପକରଣ ରଖିଛି ଯେପରି କୋଦାଳ ଶାବଳ କୋଡ଼ି ଫାଉଦା କଇଁଚି କତୁରୀ କରଣି ଗମଲା ପାଣିଝର ଇତ୍ୟାଦି ମୁଁ ବ୍ୟବହାର କରେ କୋଦାଳ ବ୍ୟବହାର କରିବା ଦ୍ଵାରା ମାଟି ଖୋଳିବାରେ ସାହାଯ୍ୟ କରିଥାଏ ଆଉ ଶାବଳ ମଧ୍ୟ ଗାତ କରି ଗଛଟି ଲଗେଇବା ପାଇଁ ସାହାଯ୍ୟ କରିଥାଏ କଇଁଚି ଦ୍ଵାରା ବଡ଼ ବଡ଼ ହୋଇଯାଇଥିବା ଗଛଗୁଡ଼ିକ ମଧ୍ୟ କାଟି ସାଇଜ୍ କରାଯାଏ ଯାହାଫଳରେ କି ତାହା ସୁନ୍ଦର ଦେଖାଯିବ ଗମଲା ମୋତେ ପାଣି ରଖିବା ପାଣି ରଖିବା ପାଇଁ ସାହାଯ୍ୟ କରିଥାଏ ଯାହାଫଳରେ କି ଆମେ ପାଣି ଭର୍ତ୍ତି କରି ଗଛ ମାନଙ୍କରେ ଦେଇପାରିବା ଏବଂ ସହଜରେ ଗଛ ଗୁଡ଼ିକ ଭଲରେ ବଢ଼ି ପାରିବେ ପାଣିଝରା ହେଉଛି ଗଛ ଗୁଡ଼ିକରେ ଦେଖାଇଦେଲେ ଯାହାଫଳରେ କି ସବୁ ଗଛର ସବୁ ସ୍ଥାନରେ ପାଣି ଗୁଡ଼ିକ ଛିଞ୍ଚି ହୋଇ ପଡ଼ିଥାଏ ଯାହାଫଳରେ କି ଗଛ ଗୁଡ଼ିକ ଶୁଖି ନଷ୍ଟ ହୋଇଯାଏ ନାହିଁ କିମ୍ବା ପତ୍ରଝଡ଼ା ଦେଇନଥାଏ ଏହା କରିବାଦ୍ଵାରା ଯାହାଫଳରେ କି ଗଛ ଗୁଡ଼ିକ ସୁସ୍ଥ ସବଳ ମଧ୍ୟ ଦେଖାଯାଇଥାନ୍ତି